ଓଡିଆ ଲୋକମାନେ ଅନ୍ୟ ଭାଷା କହୁଥିବା ଲୋକମାନଙ୍କ ସହ ଯୋଗାଯୋଗ କରିବା ପାଇଁ ନିଜର ରାଷ୍ଟ୍ରଭାଷା ହିନ୍ଦୀର ପ୍ରୟୋଗ କରିଥାନ୍ତି କାରଣ ଅଧିକାଂଶ ଲୋକ ଆମ ଦେଶରେ ହିନ୍ଦୀରେ କଥାବାର୍ତ୍ତା କରନ୍ତି ଯଦି ସାମ୍ନା ଲୋକ ନବୁଝି ପାରେ ତେବେ ଓଡିଆ ମାନେ ନିଜର ଭାଷାକୁ ଠାର ମାଧ୍ୟମରେ ଭାଷାକୁ ପ୍ରଦର୍ଶନ କରି ତାଙ୍କ ସହ ଯୋଗାଯୋଗ କରିବାକୁ ସକ୍ଷମ ହୋଇଥାନ୍ତି